ଓଡ଼ିଶାରେ ସ୍ୱାସ୍ଥ୍ୟ ସେବାର ଉନ୍ନତି ଆଣିବା ପାଇଁ ସରକାର ବିଭିନ୍ନ ପ୍ରକାର ଜନସ୍ୱାସ୍ଥ୍ୟ ଅଭିଯାନ ବୀମା ଯୋଜନା ସ୍ୱାସ୍ଥ୍ୟ ଆର୍ଥିକ ବ୍ୟବସ୍ଥା କରିବାକୁ ପଡ଼ିବ ଖୁସି ଯୋଜନା ରୋଗୀ କଲ୍ୟାଣ ସମିତି ମୁଖ୍ୟମନ୍ତ୍ରୀ ସ୍ୱାସ୍ଥ୍ୟ ସେବା ମିଶନ ଭଳି ସଂସ୍ଥାମାନଙ୍କୁ ସହାୟତା କରିବାକୁ ପଡ଼ିବ ଓଡ଼ିଶାର ସ୍ୱାସ୍ଥ୍ୟ ସେବାରେ ଉନ୍ନତି ଆଣିବାକୁ ହେଲେ ଲୋକମାନଙ୍କୁ ପାଇଁ ମାଗଣା ମାଗଣା ଚିକିତ୍ସିତ ହବା ପାଇଁ ସୁଯୋଗ ଦିଆଯିବା ଆବଶ୍ୟକ ଏବଂ ସରକାରଙ୍କ ହେଲ୍ଥ କାର୍ଡ଼ ମାଧ୍ୟମରେ ଲୋକମାନଙ୍କୁ ମାଗଣା ଔଷଧ ମିଳିବା ଆବଶ୍ୟକ ଏବଂ ସରକାରୀ ସରକାରୀ ଡାକ୍ତରଖାନା ମାନଙ୍କରେ ଲୋକମାନଙ୍କ ପାଇଁ କମ୍ ଟଙ୍କାରେ ବହୁତ ବଡ଼ ବଡ଼ ରୋଗର ଚିକିତ୍ସା କରାଯିବା ଉଚିତ ବୀମା ଯୋଜନା ମାଧ୍ୟମରେ ଯେଉଁ ଲୋକର ମୃତ୍ୟୁ ଘଟିଲା କିମ୍ବା ବିକଳାଙ୍ଗ ହେଲା ତାକୁ ସ୍କଲାରସିପ୍ କିମ୍ବା ଭତ୍ତା ମିଳିବା ଆବଶ୍ୟକ ସ୍ୱାସ୍ଥ୍ୟର ଆର୍ଥିକ ଅବସ୍ଥା ତା'ହେଲେ ସୁଧିରି ପାରିବ ଲୋକମାନଙ୍କୁ ମାଗଣା ଚିକିତ୍ସା ମିଳିଲେ ଲୋକ ମା ଆମ ଅଞ୍ଚଳର ଲୋକମାନେ ଓ ଅସୁସ୍ଥ ରହିବେ ନାହିଁ ସମସ୍ତେ ସ ସର୍ବଦା ସୁସ୍ଥ ରହିବେ ଖୁସି ଯୋଜନା ମଧ୍ୟ କରାଯିବା ଆବଶ୍ୟକ ଯେଉଁ ନୂତନ ଶିଶୁ କନ୍ୟା ଜନ୍ମ ହେଲେ ତାଙ୍କୁ ତା'ର ଲାଳନ ପାଳନ ଓ ଭରଣ ପୋଷଣ ପାଇଁ ସରକାର ଆର୍ଥିକ ସହାୟତା କରିବା ଆବଶ୍ୟକ ଯେଉଁଥିରେକି ଗରୀବ ଘରର ଗରୀବ ଶ୍ରେଣୀର ଲୋକମାନେ ତାଙ୍କର ଶିଶୁର ଭରଣ ପୋଷଣ ନ କରିବା କରି ନପାରିବା ହେତୁ ତାଙ୍କ ଶିଶୁକୁ ରାସ୍ତା କଡ଼ରେ ଛାଡ଼ି ପଳାଇ ଯାଉଛନ୍ତି କ'ଣ ପାଇଁ ରୋଗୀ ହସ୍ପିଟାଲ୍ରେ ଥୋଇଦେଇ ଚାଲି ଯାଉଛନ୍ତି ଯଦି ସେ ଭରଣ ପୋଷଣ ପାଇଁ ସେ ଆର୍ଥିକ ସହାୟତା କରିବେ ତା'ହେଲେ ଲୋକମାନେ ଆଉ ତାଙ୍କ ଶିଶୁ କନ୍ୟାକୁ ଘୃଣା କରିବେ ନାହିଁ ରୋଗୀ କଲ୍ୟାଣ ସମିତି ଦ୍ୱାରା ଲୋକମାନଙ୍କୁ ସହାୟତା ମିଳିବା ଆବଶ୍ୟକ ମୁଖ୍ୟମନ୍ତ୍ରୀଙ୍କ ସ୍ୱାସ୍ଥ୍ୟ ସେବା ମିଶନ ମିଶନ୍କୁ ସା ସାହାଯ୍ୟ କରିବା ଏବଂ ସ ସପୋର୍ଟ କରିବା ନିହାତି ଆବଶ୍ୟକ ଲୋକମାନଙ୍କୁ ଏହିପରି ଏହିପରି ସଂଗଠନ ଦ୍ୱାରା ହିଁ ସୁସ୍ଥ କରାଯାଇପାରିବ ଏବଂ ଲୋକମାନେ ସୁସ୍ଥ ରହିବେ ଏବଂ ଆମ ସେ ଓଡ଼ିଶାର ସ୍ୱାସ୍ଥ୍ୟ ସେବାରେ ମଧ୍ୟ ଉନ୍ନତି ଆସିବ